ଧାର୍ମିକ ସ୍ଥଳରେ ଆମର ବହୁତ ପ୍ରକାର ଧାର୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ଆମର ହିନ୍ଦୁମାନଙ୍କର ବାର ମାସରେ ତେର ପର୍ବ ପାଳନ କରାଯାଏ ପ୍ରାୟତଃ ଦଶହରା ଦୀପାବଳି ଗଣେଶ ପୂଜା କାର୍ତ୍ତିକେଶ୍ୱର ପୂଜା ରଥଯାତ୍ରା ହୋଲି ଇତ୍ୟାଦି ଏହି ପୂଜାରେ ଏହି ରଥଯାତ୍ରା ପୂଜାରେ ଆମର କୋଟି କୋଟି ଲୋକ ଆସନ୍ତି ବହୁ ଜାଗଜଜ୍ଞ ହୁଏ ରଥ ଟଣା ହୁଏ ବଡ଼ ଠାକୁରଙ୍କର ତିନୋଟି ରଥ ଆମର ପୁରୀ ପ୍ରସିଦ୍ଧ ପୁରୀରେ ରଥଯାତ୍ରା ହୁଏ ଭଲ ଦେଶ ବିଦେଶରୁ ଲୋକ ଆସନ୍ତି ଭଲ ହୁଏ ତା'ପରେ ଆମର ଭଜନ କୀର୍ତ୍ତନ ହୁଏ ଗୀତା ଭାଗବତ ସବୁ ମୂର୍ତ୍ତି ପୂଜା କରାଯାଇଥାଏ ସବୁ ହୋଇଥାଏ ମୁସଲ୍ମାନ୍ମାନେ ତାଙ୍କର ସବୁ ମୁସଲିମ୍ମାନେ କ'ଣ କରନ୍ତି ସେ ମସ୍ଜିଦ୍ ଯାଆନ୍ତି ତାଙ୍କ ସ୍ତ୍ରୀ ଲୋକମାନେ ମସଜିଦ୍ ଯାଆନ୍ତି ନାହିଁ ସେମାନେ ଆଲ୍ଲାଙ୍କୁ ପ୍ରାର୍ଥନା କରନ୍ତି ଡାକନ୍ତି ପୁରୁଷମାନେ ସାମୁହିକ ଭାବେ ଏକାଠି ଆଲ୍ଲାଙ୍କୁ ଡାକନ୍ତି ତାଙ୍କର ଆଉ ତା'ପରେ ଆମର ଆସିଲେ ଖ୍ରୀଷ୍ଟିଆନ୍ ଲୋକ ଖ୍ରୀଷ୍ଟିୟାନ୍ ଲୋକମାନେ ଯିଶୁଙ୍କୁ ପୂଜା କରନ୍ତି ତାଙ୍କର ରବିବାର ଦିନରେ ପ୍ରତି ରବିବାରରେ କ୍ୟାଣ୍ଡେଲ୍ ଜାଳନ୍ତି ତାଙ୍କର ମୁଖ୍ୟ ଗ୍ରନ୍ଥ ହେଲା ବାଇବେଲ୍ ତାଙ୍କ ସ୍ତ୍ରୀ ପୁରୁଷ ଉଭୟ ଚର୍ଚ୍ଚ୍ ଯାଆନ୍ତି ପ୍ରାର୍ଥନା ସଭା କରନ୍ତି କେବଳ ହିନ୍ଦୁ ଧର୍ମର ବହୁତ ରୀତିନୀତି ପୂଜା ଅର୍ଚ୍ଚନା ହୋଇଥାଏ ବହୁତସାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ବହୁତ ପର୍ବପର୍ବାଣି ପାଳନ ହୋଇଥାଏ ଆମର ବାର ମାସରେ ତେର ପର୍ବ ଦଶହରା ସମୟରେ ଆମର ମା' ଦୁର୍ଗାଙ୍କୁ ପୂଜା କରାଯାଏ ରାବଣ ପୋଡ଼ି ହୁଏ ଅସତ୍ୟ ଉପରେ ସତ୍ୟର ଜୟ ପାଇଁ ରାବଣ ପୋଡ଼ି ହୋଇଥାଏ କାଳୀ ପୂଜା ସମୟରେ ଆମର ମା' କାଳୀଙ୍କର ପୂଜା କରାଯାଏ ତା'ପରେ ତା'ପରେ ଦିନ ଦୀପାବଳି ବି ପାଳନ କରାଯାଏ ସବୁଆଡ଼େ ଦୀପ ଲାଗେ ଆଉ ଆମର ସେଦିନ ରାବଣ ଯେଉଁ ରାମ ଆସିଥିଲେ ରାମ ସୀତା ସିଏ ଆସିଥିଲେ ଆମର ଆଯୋଧ୍ୟାକୁ ଫେରି ଆସିଥିଲେ ବନବାସ ସାରି ଅଯୋଧ୍ୟକୁ ଫେରି ଆସିଥିଲେ ସେଥିପାଇଁ ସେହି ଖୁସିରେ ସମସ୍ତେ ଦୀପଦାନ କରିଥାନ୍ତି ତା'ପରେ ଆମର ଏମିତି ବହୁତ ପର୍ବପର୍ବାଣି ଆମର ପାଳନ କରାଯାଇଥାଏ ହୋଲି ପର୍ବ ପାଳନ ହୋଇଥାଏ ଦୋଳ ପୂର୍ଣ୍ଣିମା ପର୍ବ ପାଳନ ହୋଇଥାଏ ଆଉ ଆମର ପଣା ସଂକ୍ରାନ୍ତି ମହାବିଷୁବ ସଂକ୍ରାନ୍ତି ଯେଉଁ ପଣା ସଂକ୍ରାନ୍ତି ଆମର ହନୁମାନ ଜୟନ୍ତୀ ପାଳନ ହୁଏ ଆଉ ସବୁ ଏମିତି ବହୁତ ପର୍ବପର୍ବାଣି ପାଳନ ହୋଇଥାଏ ଭଜନ କୀର୍ତ୍ତନ ହୋଇଥାଏ ଆମର ଯେଉଁ ଏସବୁ ହୋଇଥାଏ ଆଉ